ମୟୂରଭଞ୍ଜ ଜିଲ୍ଲାରେ ସହରାଞ୍ଚଳ ହଉ କିମ୍ୱା ଗ୍ରାମାଞ୍ଚଳ ହେଉଛି ହେଉ ସବୁ କ୍ଷେତ୍ରରେ ବିକାଶ ହେଉଛି ଯେଉଁଥିରେ କି ସହରାଞ୍ଚଳରେ ସରକାରଙ୍କ ମାଧ୍ୟମରେ ଯେଉଁ ପାନୀୟ ଜଳ ଯୋଗାଣ ରାସ୍ତାଘାଟ ଏବଂ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ ହବା ଦ୍ୱାରା ପର୍ଯ୍ୟଟକମାନେ ଆସିବାରେ ଏବଂ ସ୍ଥାନୀୟ ଯେଉଁ ପର୍ଯ୍ୟଟନ ସ୍ଥାନରେ ରହିବାରେ କୌଣସି ଅସୁବିଧା ହେଉନାହିଁ ଏବଂ ପ୍ରତ୍ୟେକ ସହରାଞ୍ଚଳରେ ରାସ୍ତାଘାଟ ପାନୀୟ ଜଳ ଯୋଗାଣ ସବୁଥିରେ ଉନ୍ନତି ହୋଇଛି ଏବଂ ଗ୍ରା ବିଶେଷ କରି ଗ୍ରମାଞ୍ଚଳମାନଙ୍କରେ ମଧ୍ୟ ପାନୀୟ ଜଗଳ ଯୋଗାଣ ଏବଂ ରାସ୍ତାଘାଟ ଡ୍ରେନେଜ୍ ସିଷ୍ଟମ୍ ଆଉ ପାଣି ଜମା ରହିବା ପ୍ରଶ୍ନ ଉଠୁ ନାହିଁ ସବୁ କ୍ଷେତ୍ରରେ ଉନ୍ନତିମୂଳକ କାମ ହେଇ ସୋଲାର୍ ଲାଇଟ୍ ଏବଂ ଜଳ ଯୋଗାଣ ଏବଂ ମିଶନ୍ ଶକି ଶକ୍ତି ମିଶନ୍ ଶକ୍ତି ମାଁମାନଙ୍କ ପାଇଁ ଯେଉଁ ସରକାର ପଦକ୍ଷେପ ନେଇଛନ୍ତି ସେଥିରେ ସ୍ତ୍ରୀ ଲୋକମାନେ ମାଁମାନେ ତାଙ୍କର ନିଜସ୍ୱ ରୋଜଗାର କରିବାର ସେମାନଙ୍କୁ ଶକ୍ତି ଦେଇଛି ଏବଂ ପ୍ରତ୍ୟେକ ମାଁମାନେ ବିଭିନ୍ନ ପ୍ରକାର ବେପାର କରି ବେପାର ବଣିଜ କରି ଏବଂ ସ ଟଙ୍କା ସରକାରମାନଙ୍କଠାରୁ ଋଣରେ ଆଣି ସେମାନେ ତାଙ୍କରି ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି ତେଣୁ ସବୁ କ୍ଷେତ୍ରରେ ମୟୁରଭଞ୍ଜ ଜିଲ୍ଲାରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ସବୁ କ୍ଷେତ୍ରରେ ଉନ୍ନତିମୂଳକ କାମ ହୋଇଛି ଏବଂ ସ ପର୍ଯ୍ୟଟନ ସ୍ଥାନମାମାଙ୍କରେ ମଧ୍ୟ ଉନ୍ନତିମୂଳକ କାମ ହବା ଦ୍ୱାରା ପ୍ରଯ ପର୍ଯ୍ୟଟକମାନେ ଆସିବାରେ ରହିବାରେ କୌଣସି ଅସୁବିଧା ହେଉ ନାହିଁ